ରୋଷେଇ କରିବା ପୂର୍ବରୁ ମୁଁ ଭଲ ଭାବରେ ପରିବାକୁ ଧୋଇକି ତାକୁ ଭଲ ଭାବରେ କାଟିଥାଏ ଏବଂ ପରିବା କାଟି ସାରିଲେ ତାକୁ ପୁନର୍ବାର ଧୋଇ ପାଣିରେ ପକାଇ ହାଣ୍ଡିରେ ଥୋଇ ତାକୁ ଡାଲମା ପ୍ରସ୍ତୁତ କରିଥାଏ ଡାଲମା ପ୍ରସ୍ତୁତ କରିସାରିଲା ପରେ ତା'ଦେହରେ ଲଙ୍କା ପିଆଜ ଇତ୍ୟାଦି ପକାଇ ତାକୁ ଛୁଙ୍କ ମାରିଥାଏ ଆମେ ଯଦି କୋବି ତରକାରୀ କରିବା କୋବିକୁ ଭଲଭାବରେ କାଟି ଧୋଇବା ଏବଂ ଆଳୁକୁ ମଧ୍ୟ ଭଲଭାବରେ କାଟିକି ଧୋଇବା ଯାହାଦ୍ୱାରା ସେଥିରେ ଥିବା ବୀଜାଣୁ ଧୋଇ ହୋଇଯିବ ସେଇଥିପାଇଁ ଆମେ ପରିବାକୁ ଭଲଭାବରେ ଧୋଇବା ଏବଂ ମୁଁ ରୋଷେଇ କରିବା ପୂର୍ବରୁ ମସଲାକୁ ଭଲଭାବରେ ପ୍ରସ୍ତୁତ କରିଥାଏ ଯାହାଦ୍ୱାରା ମୁଁ ରୋଷେଇ ଅତ୍ୟନ୍ତ ସୁସ୍ୱାଦୁ ହୋଇଥାଏ ମୁଁ ମସଲାରେ ବ୍ୟବହାର କରେ ପିଆଜ ରସୁଣ ଅଦା ଲଙ୍କା ଜିରା ଏଇସବୁ ମସଲାକୁ ପ୍ରସ୍ତୁତ କରି ମୁଁ ଗୋଟେ ମସଲା ପ୍ରସ୍ତୁତ କରିଥାଏ ତାହାକୁ ସେଇ ତରକାରୀରେ ପକାଇଥାଏ ସେ ତରକାରୀ ଅତ୍ୟନ୍ତ ଭଲ ଲାଗିଥାଏ ଏବଂ ମୋ ଘରଲୋକଙ୍କୁ ବି ସେ ତରକାରୀ ବହୁତ ଭଲ ଲାଗିଥାଏ ମୋତେ ବି ବହୁତ ଭଲ ଲାଗିଥାଏ